ପଶୁ ପାଳନ ଦ୍ୱାରା ଆମର ବହୁତ ସୁବିଧା ହୁଅନ୍ତା ଆମର ଯଦି ଗୋରୁ ଗାଈ ରଖୁ ଗାଈ ରଖିଲେ ଆମର ତା କ୍ଷୀର ସୋସାଇଟି ଆମର ସୁବିଧା ଅଛି ସୁବିଧା ଗୋରୁ ଯୋଉଁ ଆମେ ତା କ୍ଷୀର ବିକିକି ଆମେ ପଇସା କିଛି ଇନକମ୍ କରୁ ଦାନା କିଣିକି ଆଣୁ ଗାଈକି ଦେଉ ଘାସ ଚାଷ କରୁ ଘାସ ବିଲ ବାଡ଼ିରୁ ଆଣିକି ଦେଉ ଅଧିକ କ୍ଷୀର ଦିଏ କ୍ଷୀର ଦ୍ୱାରା ଆମର ବହୁତ ଉତ୍ପାଦ ହୁଏ ଘିଅ ବି ମିଳେ ଆମେ ଘିଅ ବି ବିକ୍ରି କରୁ ଛେନା ବି ବିକ୍ରି କରୁ କ୍ଷୀର ବି ଦୋକାନ ମାନଙ୍କରେ ଯାଇକି ଦେଉ ସୋସାଇଟିରେ ଦେଉ ଆଉ ଖାସି ରଖିଲେ ବି ଛେଳି ଖାସି ରଖିଲେ ଆମର ଛେଳି ରଖିଲୁ ଖାସି ଦ୍ୱାରା ଭଲ ଲାଭବାନ ହୋଇପାରୁଛୁ ତା ମାଂସ ବି ବିକ୍ରି କରାଯାଏ ଆଉ କୁକୁଡ଼ା ବି ଚାଷ କରାହେଉଛି କୁକୁଡ଼ା ଚାଷ କଲେ ବି ଆମର ଭଲ ଦୁଇ ପଇସା ହେଉଛି ଫାର୍ମ କରିକି ବଜାରରେ ବି ଭଲ ଚାହିଦା ଅଛି କୁକୁଡ଼ା ବ୍ରଏଲର୍ ଉପରେ ସେଟା ବି ଆମେ ଭଲ ସୁବିଧା ପାଉଛୁ ଫାର୍ମ କରିଛୁ ଗର୍ମେଣ୍ଟରୁ ଆମେ ପାଉଛୁ ଫାର୍ମ ପାଇଁ ଏବଂ ପଇସା କିଛି ପାଉଛୁ ଆଉ ସେଟା ବି ଚାଷ କରିକି ଆମେ ବି ଭଲ ଲାଭବାନ ହୋଇପାରୁଛୁ ଅଧିକ ବଢ଼ିଆ ପାଇଁ ଗର୍ମେଣ୍ଟ ଆମକୁ ଟିକେ ଋଣ ପ୍ରଦାନ କରନ୍ତା ଅଧିକ ସ୍କିମ୍ ଛାଡ଼ କରନ୍ତା କିଛି ଆମେ ଭଲ ହୁଅନ୍ତା ନିଜ ଦ୍ୱାରା ହେଲା ବେଳକୁ ଟିକେ କଷ୍ଟ କରିବାକୁ ପଡ଼ୁଛି ପଇସା ପତ୍ର ଟିକେ ଦେବାକୁ ପଡ଼ୁଛି ସେଥିପାଇଁ ଆମେ ଅଧିକ ଇଏ ହେଉଛି ଆଉ ଅଣ୍ଡା ବି ବିକ୍ରି କରୁ କୁକୁଡ଼ା ଦେଶୀ କୁକୁଡ଼ା ରଖିକି ଆମେ ଅଣ୍ଡା ବିକି କି ଅଣ୍ଡାର ବହୁତ ବି ଚାହିଦା ଅଛି ଦେଶୀ ଅଣ୍ଡା ତାକି ଅଣ୍ଡା ମାଂସ ବି ଭଲ ଦେଶୀ କୁକୁଡ଼ା ଭଲ ହୁଏ ତା ମାଂସ ବିକୁ ତାପରେ କୁକୁଡ଼ା ବିକୁ ପଶୁ ଛେଳି ଗୋରୁ ମେଣ୍ଡା ଏ ଜିନିଷରେ ଆଉ ଚାଷ କରାଯାଏ ମାଛ ବି ଆମେ ଭଲ ବି ଆମ ଗଡ଼ିଆରେ ଛାଡ଼ୁ ବିକ୍ରି କରାଯାଏ ବଜାରରେ ଭଲ ଚାହିଦା ଅଛି ମାଛର ରେଟ୍ ଭଲ ବି ଅଛି ଏ ସବୁ କଲେ ଆମର ବହୁତ ପଇସା ଟିକେ ଭଲ ଭଲ ଘରର ଦାୟିତ୍ୱ ଆମେ ନେଇ ପାରୁଛୁ ଚାଷ ବାସ କଲେ ଆମର ସୁବିଧା ହେଉଛି ତା ସହିତ ଧାନ ଚାଷ ବି ଧାନ ଚାଷ ସହିତ ଏହି ପଶୁ ପାଳନ କଲେ ଚାହିଦା ଭଲ ରହୁଛି ଏ ଦ୍ୱାରା ଆମର ବି ବହୁତ ଭଲ ବି ହେଉଛି ଆମେ ଯେହେତୁ ଭଲ ଦୁଇ ପଇସା ଇନକମ୍ ବି କରୁଛୁ ଲାଭବାନ ବି ହୋଇପାରୁଛୁ କୁକୁଡ଼ା ଯୋଗୁଁ